ଦେଖନ୍ତୁ ମୋର ଭବିଷ୍ୟତରେ ଲକ୍ଷ୍ୟ ଅଛି ମୁଁ ଗୋଟେ କୁକୁଡ଼ା ଫାର୍ମ କରିବି ଏବଂ ତା ପାଖରେ ମାଛ ଚାଷର ମାଛ ଚାଷ ବି କରିବି ଆମର ସେତିକି ଜମି ଅଛି ଯେ ହଜାର ବାରଶହ କୁକୁଡ଼ା ରହିଲା କୁକୁଡ଼ା ଛୁଆ ରହିଲା ଭଳିଆ କି ଫାର୍ମରେେ କରିହେବ ଆଜିକାଲି ତ ସରକାର ଯୋଗାଇ ଦେଉଛନ୍ତି ଲୋନ୍ ଯେ ଆମେ ଫାର୍ମ କରିପାରିବା ମାଛ ଚାଷ କରିପାରିବା ସରକାର ସେତିକି ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି ତେଣୁ କରିକି ଆମେ ଯଦି ମୁଁ ଯଦି ଚାହିଁବି ତାହେଲେ ଆଗକୁ ଗୋଟେ କୁକୁଡ଼ା ଫାର୍ମ କରିପାରିବି ଯେମିତିକି ବନରାଜ ଦେଶୀ କୁକୁଡ଼ା ବ୍ରଏଲର୍ କୁକୁଡ଼ା ଏସବୁ କିି ଏହିସବୁ ସୁବିଧା ମିଳିପାରିବ ଏଠି ଯଦି ମୁଁ କରିବି ତାେଲ ମିଳିପାରିବ ଆମ ଆମ ଅଞ୍ଚଳରେ ମାଂସର ଚାହିଦା ବହୁତ ବଢ଼ିଗଲାଣି କେ ଜି ଦୁଇଶହ ଟଙ୍କା ରହିଲାଣି ଅଣ୍ଡା ଗୋଟିଏ ଆଠ ଟଙ୍କା ରହିଲାଣି ଏଠି ସୁବିଧା ଆଉ ଯଦି ମୁଁ କୁକୁଡ଼ା ଫାର୍ମ କରିବି ତାହେଲେ ସବୁକିଛି ସୁବିଧା ସୁଯୋଗ ମିଳିଯିବ ଆଉ ଯଦି ବନରାଜ କୁକୁଡ଼ା କିମ୍ବା ଦେଶୀ କୁକୁଡ଼ା ରଖିଲେ ତାଠାରୁ ମୁଁ ଅଣ୍ଡା ବି ବିକ୍ରି କରିପାରିବି ମାଂସ ବି ବିକ୍ରି କରିପାରିବି ତା ସାଇଡ୍ରେ ପୋଖରୀ ଖୋଳିକି ମାଛ ଚାଷ କରିପାରିବି ଗଛ ଗୁଛ ଲଗାଇକି ଗଛ ଫଳ ବି ପାଇପାରିବି ମୁଁ ମୋର ଭବିଷ୍ୟତରେ ଲକ୍ଷ୍ୟ ଅଛି ଯେ ମୁଁ ଗୋଟିଏ କୁକୁଡ଼ା ଫାର୍ମ କରିବି ତା ଦେହରେ ହଜାର ବାରଶହ କୁକୁଡ଼ା ରଖିକି ସୁବିଧାରେ ଚାଷ କରିହେବ ତା ଛୋଟ ଗୋଟେ ଛୋଟ ଘର କରିବି ଯେଉଁଥିରେ ସେମାନଙ୍କର ଖାଦ୍ୟ ବି ରଖିପାରିବି ଗୋଟେ ବଡ଼ ପାଣି କୁଣ୍ଡିଆ କରିବି ଯେଉଁଥିରେ ସେମାନଙ୍କର ପାଣି ପିଇବାର ସୁବିଧା ବି କରିପାରିବି